ହୁଁ ମୁଁ ଯେତେବେଳେ ପଢ଼ିବା ଷ୍ଟାର୍ଟ୍ କଲି ଯେତେବେଳେ ମୋର ବୟସ ପାଞ୍ଚ ଛଅବର୍ଷ ହେଇଥିଲା ସେତେବେଳେ ମୁଁ ସ୍କୁଲ୍ରେ ଯେତେବେଳେ ଆଡ଼ମିଶନ୍ ହେଲି ସେଠି ସାଙ୍ଗସାଥି ଶିକ୍ଷକମାନଙ୍କ ଜରିଆରେ କାରଣ ଡ୍ରଇଂ ପିରିୟଡ଼୍ ଗୋଟେ ଥାଏ ଆଉ ସେ ଡ୍ରଇଂ କ୍ଲାସ୍ ରେ ସାର୍ ମାନେ ଆସିକି ସେମାନେ ବିଭିନ୍ନ ପ୍ରକାର ଚିତ୍ରାଙ୍କନ ଶିଖେଇଥାନ୍ତି ଓ ଆମର ମୋର ମଧ୍ୟ ସାଙ୍ଗ ଦୁଇ ଚାରିଜଣ ଥିଲେ ସିଏ ବି ଭଲ ଚିତ୍ରାଙ୍କନ କରନ୍ତି ତାଙ୍କର ଏହିସବୁ ଜିନିଷ ଦେଖିକି ମୋତେ ବି ବହୁତ ଆକୃଷ୍ଟ ହେଲା ମୁଁ ମାନେ ଚିତ୍ରାଙ୍କନ କରିବାପାଇଁ ଆଉ ଧୀରେ ଧୀରେ ମୁଁ ବି ମଧ୍ୟ ତାଙ୍କ ଭଳି ଭଲ ଚିତ୍ରାଙ୍କନ କଲି ଆଉ ମୋତେ ଚିତ୍ରାଙ୍କନ ଟା ବହୁତ ଭଲ ଲାଗୁଥିଲା ହଁ ଏଇ କଳାଟିକୁ ମୁଁ ବହୁତ ମାନେ ମୋ ପଢ଼ିବା ଶେଷ ପର୍ଯ୍ୟନ୍ତ ମୁଁ ଏଇଟାକୁ ବଜାୟ ରଖିଥିଲି ଆଉ ଏଇ ଚିତ୍ରାଙ୍କନ ଶିଖିବା ସତ୍ତ୍ୱେ ମୁଁ ମୋ ଘରେ ବିଭିନ୍ନ ପ୍ରକାରର ସଜେଇବା ପାଇଁ ବିଭିନ୍ନ ପ୍ରକାର କାର୍ଟୁନ୍ କିମ୍ବା କୌଣସି ଠାକୁରଙ୍କ ଫୋଟୋ କିମ୍ବା କୌଣସି ମହାପୁରୁଷଙ୍କ ଫୋଟୋ ମୁଁ ମଧ୍ୟ ଚିତ୍ରାଙ୍କନ କରି ମୋ ଘରେ ମୁଁ ଡ୍ରଇଂ ରୁମ୍ ରେ ସଜେଇକି ରଖେ ଏହାଦ୍ୱାରା ଯୋଉମାନେ ଆମ ଘରକୁ ଆସନ୍ତି ଯୋଉ ଗେଷ୍ଟ୍ ମାନେ ଆସନ୍ତି ସେମାନେ ଆକୁ ଦେଖି ବହୁତ ପସନ୍ଦକରନ୍ତି ବହୁତ ଭଲ ସେମାନେ କୁହନ୍ତି ଯେ ହଁ ଚିତ୍ରାଙ୍କନଗୁଡ଼ା ବହୁତ ଭଲ ହେଇଛି ଏଥିପାଇଁ ସଜେଇକି ରଖିଲେ ମୋତେ ବି ଭଲଲାଗେ